ଆଜ୍ଞା ଆମେ ନିଜର ଘରେ ଯେମିତି ଗୋଟିଏ ପିଲାଟିକୁ ପାଳନ କରାଯାଇଥାଏ ସେହିପରି ନେଇ ଘରେ ପାଳିଥିବା ପଶୁ ମଧ୍ୟ ଆମେ ପାଳନ କରିଥାଉ ପଶୁମାନଙ୍କ ସହିତ ଆମେ ବହୁତ ଭଲ ସମ୍ପର୍କ ରଖିଥାଉ ଆମେ ଆମ ଘରେ ଗୋଟେ ବାଛୁରୀଟିଏ ପାଳିଛୁ ଏବଂ ତାର ମଧ୍ୟ ନାମକରଣ କରିଛୁ ତା ନାମ ହେଉଛି ରବି କାରଣ ସିଏ ବହୁତ ସୁନ୍ଦର ଏବଂ ବହୁତ ଭଲ ଦେଖିବା ପାଇଁ ସେଥିପାଇଁ ଆମେ ତାକୁ ଶ୍ରଦ୍ଧାରେ ରବି ତା ନାଁ ଟି ଦେଇଛୁ ଏବଂ ଘରେ କୁହାଯାଏ କି ଘରେ ଗୋମାତାଙ୍କୁ ପାଳିବା ଦ୍ୱାରା ଘରେ ଶାନ୍ତି ଆସିଥାଏ ଏବଂ ଭଗବାନ ମଧ୍ୟ ଘରୁକୁ ଆସିଥାନ୍ତି ସେଥି ନିମନ୍ତେ ଆମେ ଛୋଟ ବାଛୁରୀଟିଏ ପାଳିଛୁ ଏବଂ ତା ତା ନାଁ ରବି ଦେଇଛୁ ଆମେ ତାକୁ ବହୁତ ଭଲପାଉ ସିଏ ମଧ୍ୟ ଆମକୁ ବହୁତ ଭଲ ପାଏ ଆମକୁ ଦେଖିଲା ମାତ୍ରେ ଧାଇଁ ଆସେ ଏବଂ ଆମେ ତାର ବହୁତ ଯତ୍ନ ନେଉ ଯେମିତି କି ସକାଳ ହେଲେ ମାତ୍ରେ ଆମେ ତାକୁ ତାହା ଗୃହରୁ ତାକୁ ନେଇ ଆସି ଦାଣ୍ଡରେ ବାନ୍ଧି ଥାଉ ଏବଂ ତା ଗୁ ଗୃହଟି ବା ତା ଘୁଆଳଟିକୁ ଆମେ ପରିଷ୍କାର ଭାବେ ଗୋବର ଏବଂ ମୂତ୍ରକୁ ଧରିକି ନେଇଥାଉ ଏବଂ ସେ ଗୂହାଳରେ ଫ୍ୟାନ୍ ଦେଇ ସେ ଗୋବର ଗୋବର ଏବଂ ମୂତଗୁଡ଼ିକୁ ପରିଷ୍କାର ଭାବେ ଧୋଇ ନେଇଥାଉ ଏବଂ ତାକୁ ଡ୍ରେନ୍ ମାଧ୍ୟମରେ ନଦୀକୁ ଛାଡ଼ି ଦେଇଥାଉ ଏବଂ ସେ ବାଛୁରୀଟିକୁ ଆମେ ସକାଳେ କୁଣ୍ଡା ଏବଂ ଚୋକଡ଼ ଏବଂ ଭୁସି ପକାଇ ଖାଦ୍ୟ ଦେଇଥାଉ ଏବଂ ତାହା ପରେ ବାସ୍ କିଛି ସମୟ ଗଲା ପରେ ସେ ବାଛୁରୀଟିକୁ ଆମେ ଖାଦ୍ୟ ଦେଇଥାଉ ଖାଇବାକୁ ଯେମିତିକି ଘାସ କୁଟା ନଡ଼ା ଏବଂ ସିଏ ଏହାକୁ ଖାଦ୍ୟ ଭାବେ ଗ୍ରହଣ କରିସାରିଲା ପରେ ଆମେ ତାକୁ ଖାଦ୍ୟ ରୂପେ ଦେଇଥାଉ ପାଣି ବା ତୋରାଣି ଯାହା ଦ୍ୱାରା ତା ଶୋଷ ମେଣ୍ଟିଥାଏ ଏବଂ ତାହାର ଏହିପରି ଭାବର ଆମେ ଯତ୍ନ ନେଉ ଏବଂ ସିଏ ମଧ୍ୟ ଆଉ ଚା ଅପରାହ୍ନ ସମୟରେ ସିଏ ବାଛୁରୀ ଶରୀରକୁ ଆମେ ପାଣିରେ ଧୋଇ ପରିଷ୍କାର କରି ଧୋଇଥାଉ ଯାହାକି କୌଣସି ମାତ୍ରାରେ ତାକୁ କୌଣସି ପ୍ରକାର କ୍ଷତି ନ ହେଉ ଏବଂ କୌଣସି ଜୀବାଣୁ ତା ଦେହରେ ନ ରହୁ